ହ୍ୟାଲୋ କୁହନ୍ତୁ ଇୟେସ୍ ଇୟେସ୍ କୁହନ୍ତୁ ଆପଣ କିଏ କହୁଥିଲେ ୟାଆ ୟାଆ ସିୟୋର ଆସିକି ଆପଣ ଦେଖାଇ ପାରିବେ ଆପଣଙ୍କର ଆଖିରେ କ'ଣ ହୋଇଛି ଆଖି ଉପରେ ଇନଫେକ୍ସନ ହୋଇଛି ନା ଭିତରେ ହୋଇଯାଇଛି ଏ ନିଶ୍ଚିନ୍ତ ଭାବେ ମୁଁ ରହିବି ଆପଣ ଫୋନରେ ଟିକେଟ ବୁକିଙ୍ଗି କରିଦିଅନ୍ତୁ ଟିକେଟ ବୁକିଙ୍ଗି କରିକି ଆସିକି ସକାଳ ସମୟରେ ଆସିକି ଆପଣ ଟିକେଟ ନେଇକି ଠିଆ ଲାଇନରେ ଠିଆ ହୋଇକି ଆସିକି ଦେଖାଇ ପାରିବେ ସେଥିରେ କିଛି ପ୍ରୋବ୍ଲେମ ନାହିଁ ଆଉ ମୁଁ ତ ସବୁବେଳେ ରହୁଛି ମୋର ଟାଇମ ହେଲା ଦଶଟାରୁ ଚାରିଟା ଭିତରେ ମୁଁ ଆଭେଲେବୁଲ ରହୁଛି ଆପଣ ଆସିକି ନିଶ୍ଚିନ୍ତ ଭାବେ ଦେଖାଇ ପାରିବେ ଆଉ ନିଶ୍ଚିନ୍ତ ଭାବରେ କିଛି ତ ଚେକପ୍ ଯାହେଲେ କରିବେ ଆପଣଙ୍କର ବ୍ଲଡ଼ର ଚେକପ୍ କରାଇବେ ଆଖି ଇନଫେକ୍ସନ ହୋଇଛି ନା ତ କିଛି ତ ଚେକପ୍ କରାଇବେ ଆପଣଙ୍କ ଏଜ୍ କେତେ କହିଲେ ମାଡ଼ାମ ତ ଆପଣଙ୍କର ଏତେ ତ ଡ଼ାଇବେଟିସ୍ ବ୍ଲଡ଼ପ୍ରେସର ଚେକପ୍ କରାଇବିନି ତ ଆପଣଙ୍କର ବ୍ଲଡ଼ ଚେକପ୍ କରାଇବେ ଏମିତି କିଛି ଚେକପ୍ ସାମାନ୍ୟ କିଛି ଚେକପ୍ କରାଇକି ଆପଣଙ୍କର ଆଇ ଇନଫେକ୍ସନ ବିଷୟରେ ଚେକପ୍ କରାଇଦେବେ ତ ମୁଁ ବି ଦେଖିବି ତ ମୋର କିଛି ଏଥିରେ କିଛି ପ୍ରୋବ୍ଲେମ ନାହିଁ ନିହା ହଁ ଆମର ଅନ୍ ହାଇଜେନିକ୍ ମେଡ଼ିକାଲ ନୁହଁ ଆମର ହାଇଜେନିକ୍ ମେଡ଼ିକାଲ ଆମର ପୁରା ପେସେଣ୍ଟ ହୁଅନ୍ତୁ କି ମେଡ଼଼ିକାଲ ଇଏରେ ଆମର ପୁରା ନିଟ୍ ଆଣ୍ଡ କ୍ଲିନ୍ ସେଥିରେ କିଛି ପ୍ରୋବ୍ଲେମ ନାହିଁ ହଁ ହଁ ଆପଣ ରୁମ ଭଡ଼ା ନେଇକି ରହିବେ ହଁ ଆପଣ ଆସନ୍ତୁ ନାଇ ସେଥିରେ କିଛି ନାହିଁ ଆମ ଷ୍ଟାପ ମାନଙ୍କ ବିହେବିୟର ବହୁତ ଭଲ ପେସେଣ୍ଟ ମାନଙ୍କ ପ୍ରତି ତାଙ୍କର କୋପ୍ରେଟିଭି ପ୍ରୋବ୍ଲେମ କିଛି ହେବନି ଆପଣ ଆସନ୍ତୁ ଆପଣ ଆସିକି ଆପଣଙ୍କର ଆଇ ଇନଫେକ୍ସନ ପ୍ରଥମେ ଦେଖାଇ ଦିଅନ୍ତୁ ଦେଖାଇକି ଆପଣ ନିଶ୍ଚିନ୍ତ ଭାବରେ ଭଲ ହୋଇକି ଯିବାର ଗ୍ୟାରେଣ୍ଟି ମୁଁ ଦେଉଛି ହଁ ହଁ ଆପଣ ଆସନ୍ତୁ ଆଉ ଟିକେଟ କେମିତି ଅନଲାଇନରେ ଆଭେଲେବୁଲ ହୋଉଛି ଆପଣ ଜାଣିଛନ୍ତି ତ ହଉ ଆ ହଉ ଠିକ୍ ଅଛି ରଖନ୍ତୁ